ଆଜିକାଲି ପିଲାମାନେ କ୍ରିକେଟ ଭଲି ଆଉ ଟେନିସ ଖେଳଗୁଡ଼ିକ ଘର ବାହାରେ ଅର୍ଥ ଖେଳ ପଡ଼ିଆରେ ଖେଳି ପାରୁଛନ୍ତି ତେଣୁ ଏହି ଆଧୁନିକ ଯୁଗରେ ନୂଆ ଟେକ୍ନୋଲୋଜି ପରିବର୍ତ୍ତନ ହେବା ପରେ ଯେଉଁ ଆଣ୍ଡ୍ରୋଏଡ଼ ସେଟ ଧରି ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପବଜି ଏବଂ ଫ୍ରି ଫାୟାର ଭଳି ଅନ୍ୟାନ ଗେମ ଘରେ ମଧ୍ୟ ମୋବାଇଲ ରେ ଖେଳି ପାରୁଛନ୍ତି ତେଣୁ ଆଜିକାଲି ପିଲାମାନେ ଖେଳୁଥିବା ଖେଳ ଗୁଡ଼ିକ ଉପରେ ବେଶୀ ଏହି ବାହାର ଖେଳ ଉପରେ ଧ୍ୟାନ ଦିଆଯାଉଅଛି